ପର୍ବପର୍ବାଣି ଧାର୍ମିକ କାର୍ଯ୍ୟ ଉପଲକ୍ଷେ ଆମେ ଦେବତାଙ୍କ ମୂର୍ତ୍ତି ତିଆରି କରୁନି ଆମର ଜିଲ୍ଲାରେ କେତେ କାରିଗର ଅଛନ୍ତି ସେମାନେ ଏଇ କାମ ସବୁ କରନ୍ତି ଆଉ ତାକୁ ନେଇକିନା ଆମେ ଆମର ପର୍ବପର୍ବାଣି ପାଳନ କରୁ